ହ୍ୟାଲୋ ହଁ ମୁଁ ଷ୍ଟଲ୍ ବାଲା କହୁଥିଲି ଆପଣ ଏମିତି ବରା ସିଙ୍ଗଡ଼ା ଆଳୁଚପ ଭେଜିଟେବୁଲ୍ ଚପ୍ ସବୁ ଅଛି ଆଉ ତା ରେଟ୍ ହେଉଛି ସବୁ ଲାଇକ୍ ଆଳୁ ଆଳୁଚପ ଆଉ ଭେଜ୍ଚପ ଆପଣଙ୍କୁ ସାତ ଟଙ୍କା ପଡ଼ିଯିବ ବରା ସିଙ୍ଗଡ଼ା ଦଶ ଟଙ୍କା ପଡ଼ିଯିବ ଆଉ ହଁ ଟିକେ ରେଟ୍ ବଢ଼ୁଛି ତ ଆପଣ ବୁଝୁଥିବେ ରେଟ୍ ସବୁ ବଢ଼ିଲାଣି ତ ଏଇଟା ବି ବଢ଼ିଯାଉଛି ରେଟ୍ ଆଉ ନାଁ କମ୍ ତ କରିଲେ ହବନି ନାଁ ସେ ଫିକ୍ସ୍ ରେଟ୍ ଗୁଡ଼ାକ ଅଛି ସେ ଆଳୁଚପ ଆକା ତ ସାତ ଟଙ୍କା ହେଇଗଲା ଏଇଟା ତ ଦଶ ଟଙ୍କା ହେଇଗଲା ହେଲେ ଆପଣ ନେବେ କେତେ କୁହନ୍ତୁ ତା'ହେଲେ ଆଚ୍ଛା ନାଁ ସେମିତି ନାଇଁ ଆପଣ କାମ କରନ୍ତୁ ଆପଣ କେତେ କ'ଣ ନେବେ କହିଦିଅନ୍ତୁ ଆପଣ ଆସିକି ଦେଖି ଦିଅନ୍ତୁ ଫିର୍ ମୁଁ ଆପଣଙ୍କୁ ଡିସ୍କାଉଣ୍ଟ୍ ଦେଇଦେବି ହବ ଯଦି ଆଉ ଆପଣ ଆସିକି ନିଅନ୍ତୁ ଆଉ ନାଁ ନାଁ ସେଇଟା କହୁନି ଆପଣ ଆସିକି ଏଇ ନାଖା ନିଅନ୍ତୁ ଫିର୍ ଯାଇକି ଆପଣଙ୍କୁ ଫିକ୍ସ୍ ତାକୁ ସବୁ ମିଶାଇକି ଆପଣଙ୍କୁ ଡିସ୍କାଉଣ୍ଟ୍ ଦେଇଦେବି ଯାହା ହବ ଆପଣଙ୍କୁ ଡିସ୍କାଉଣ୍ଟ୍ ଦେଇଦେବି ସେଇ ହିସାବରେ ଆଉ ହଁ ଟିକେ ଯେଉଁ ଏଇଠି ସବୁ ଏଇଠି ସବୁ ତ ହେଇ ସାରିଛି ନାଁ ଜିନିଷ ରେଡ଼ି ସବୁ ତ ହେଇଟି ଆଉ ଏବେ ଚେଞ୍ଜ୍ କରି ହଉନି ସେମତି ଆଉ ଆପଣ ଆସିକି ଦେଖନ୍ତୁ ନିଅନ୍ତୁ ଆଉ ଫିର୍ ମୁଁ ଡିସ୍କାଉଣ୍ଟ୍ ଦେଇଦେବି ଆଉ ତ ଆପଣ ଆସିବେ କେବେ କହିଦିଅନ୍ତୁ ସେଇ ହିସାବରେ ମୁଁ କହି ରେଡ଼ି କରିଥିବି ଆଉ ହଁ ହଁ ଠିକ୍ ଠିକ୍ ଆପଣ ସବୁ ଅର୍ଡ଼ର୍ କରିଦିଅନ୍ତୁ ତା'ପରେ ଆସିକି ଆପଣ କୁହନ୍ତୁ କେମିତିଆ ସବୁ ଜିନିଷ ନିଅନ୍ତୁ ଫିର୍ ଯାଇକି ଆପଣଙ୍କୁ ଡିସ୍କାଉଣ୍ଟ୍ ଲଗାଇ ଦେବି ସେଇ ଟାଇପ୍ର ଆଉ ହଉ ହଉ ଠିକ୍ ଅଛି ତା'ହେଲେ ମୁଁ ଦେଖିକି କହୁଛି ଆଉ ହଉ ହୁଁ